ହ୍ୟାଲୋ ସୋଫିଆ ହୋଟେଲରୁ କହୁଛନ୍ତି କି ମୁଁ ଫୁଲବାଣୀରୁ କହୁଥିଲି ଆପଣଙ୍କ ହୋଟେଲରୁ ମୁଁ ବିରିୟାନୀ ମଗେଇଥିଲି ଆମର ଗୋଟିଏ ପାର୍ଟି ଥିଲା ତ ଆପଣଙ୍କ ପିଲା ଆସିକି ଦେଇକି ଗଲେ ପ୍ୟାକେଜିଙ୍ଗ ବି ଭଲ ଥିଲା ଆଉ ଲୋକମାନେ ବି ଖାଇଲେ ଆଉ ବହୁତ ବି ପ୍ରଶଂସା କଲେ ଆଉ ବି ଭଲ ବି ଥିଲା ଆଉ ବାର୍ଥଡ଼େ ପାର୍ଟିରେ ସବୁ ଲୋକମାନଙ୍କୁ ଇଏ କଲେ ଆଉ କହିଲେ ସମସ୍ତେ କେଉଁଠୁ ମଗେଇଛ ମୁଁ କହିଲି ନାଇଁ ସୋଫିଆ ହୋଟେଲ ଯାହା ହେଉ ଭଲ ଲାଗିଲା ଆଉ ଯଦି କ'ଣ ବି ଆମର ପାର୍ଟି ହୁଏ ତ ଆପଣଙ୍କ ହୋଟେଲରୁ ମଗେଇବୁ ଡେଲିଭରି ବଏ ବି ଭଲ ଫୁର୍ତ୍ତିରେ ଆଣିକି ଦେଲେ ପକାଇବା ବି ପ୍ୟାକେଜିଙ୍ଗ ବି ଟେଷ୍ଟ ବି ଭଲଥିଲା ଆଉ ମୁଁ ଚାହୁଁଛି ଆପଣ ଆହୁରି ଏମିତି ଟେଷ୍ଟି କରିକି କରନ୍ତୁ ଯାହା ଫଳରେ ଆମେ ବି ଆମେ ବି ମଗେଇବୁ ଭଲ ଲାଗିଲା ଆଉ ହ୍ୟାଲୋ ଖାଇବାଟା ବି ଭଲ ଥିଲା ଟେଷ୍ଟି ବି ଥିଲା ଆଉ ବି ଖାଇବା ବି ମଗେଇବୁ ଆଉ ଲୋକମାନେ ବି ପ୍ରଶଂସା କଲେ ଭଲ ଲାଗିଲା